ହଁ ଆପଣ ଓଲା ସେଣ୍ଟର୍ରୁ କହୁଛନ୍ତି ଆଜ୍ଞା ମୋର ଟିକେ ବାଲେଶ୍ୱରରୁ ଭୁବନେଶ୍ୱର ଯିବାର ଥିଲା ତ ମୁଁ ଗୋଟିଏ କ୍ୟାବ୍ ବୁକ୍ କରିବାକୁ ଚାହୁଁଥିଲି ଆଉ ଆଜ୍ଞା ହଁ ତ ସେ କ୍ୟାବ୍ ବାଲେଶ୍ୱରରୁ ଭୁବନେଶ୍ୱର ଯିବାପାଇଁ କେତେ ପଇସା ଲାଗିବ କେତେ ଖର୍ଚ୍ଚ ହେବ କେତେ ଟାଇମ୍ ଲାଗିବ ଟିକେ କହିପାରିବେ କି

ଓକେ ଧନ୍ୟବାଦ